ଟେକ୍ନୋଲୋଜି ଓଡ଼ିଆ ଭାଷାର ବହୁତ ଆଗକୁ ଯାଇଛି ଟେକ୍ନୋଲୋଜି ଆମର ଓଡ଼ିଶାରେ ବହୁତ ଆଗକୁ ପରିବର୍ତ୍ତନ ହେଇଛି ଆମର ଓଡ଼ିଆ ଭାଷା ଦ୍ୱାରା ବହୁତ ଟ୍ରାନ୍ସଲେସନ୍ ମଧ୍ୟ ହେଇପାରୁଛି ଓଡ଼ିଆ ଭାଷା ଆମର ପ୍ରାୟ ହିନ୍ଦୀର ଟ୍ରାନ୍ସଲେସନ୍ ମଧ୍ୟ ହେଇପାରୁଛି କିନ୍ତୁ ଆମର ଓଡ଼ିଆ ଭାଷା ଟେକ୍ନୋଲୋଜି ଭିତରୁ ବହୁତ ଆଗକୁ ବଢ଼ିଛି ତାର ବ୍ୟବହାର ବହୁତ ଆଗକୁ ଆମର ଓଡ଼ିଆ ବହୁତ ଆଗକୁ ବଢ଼ିଛି ବୋଲି ଆମେ ବହୁତ ଗର୍ବ ଅନୁଭବ କରୁଛୁ